ମୁଁ ପ୍ରଥମେ ପ୍ରଥମେ ରୋଷେଇ କଲାବେଳେ ପ୍ରେସର କୁକର୍ ବ୍ୟବହାର କରିଥିଲି ମୁଁ ସେଥିରେ ଆମର ଗାଁରେ ଗୋଟିଏ ହେଉଥିଲା ପାଲ୍ଲା ଆଉ ଆମ ଘରକୁ ବହୁତ କୁଣିଆ ଆସିଥିଲେ ସେମାନେ ଖାଇବେ ବୋଲି ମୋ ଶାଶୁ ଶୀଘ୍ର ଶୀଘ୍ର କର କର ବୋଲି ମୋତେ ଚିଲାଇଲେ ମୁଁ କ'ଣ କରିଲି ମୁଁ ଏତେ ବ୍ୟବହାର ଜାଣିନଥିଲି ମୁଁ ପ୍ରେସର କୁକର୍ ହ୍ୱିସିଲ୍ ସରିନାହିଁ ତା ଗ୍ୟାସ ଯାଇନାହିଁ ମୁଁ ଜବରଦସ୍ତିଆ ଖୋଲିବାକୁ ଚେଷ୍ଟା କଲି ଆଉ ମାଡ଼ି ଦେଲି ମଧ୍ୟ ଯାହା ଫଳରେ କି ମୋ ମୁହଁ ସାରା ତରକାରୀ ଆସିକରି ପଡ଼ିଗଲା ପଡ଼ିଗଲା ସବୁ ଫୋଟକା ହୋଇଗଲା ତା'ପରେ ବହୁତ ଜୋରରେ ଜଳାପୋଡ଼ା ହେଲା ମୋତେ ସାଙ୍ଗେ ସାଙ୍ଗେ ସ୍ଥାନୀୟ ମେଡ଼ିକାଲ ଭୁବନକୁ ନେଇଗଲେ ଆଉ ସେଇଠି ମୋତେ ଯେଉଁ ମେଡ଼ିସିନ ସବୁ ଦିଆଗଲା ତା'ପରେ ଫୋଟକା ସବୁ ହୋଇଗଲା ମୁଁ ତଥାପି ଆଠ ଦଶ ଦିନ ପରେ ଯାଇକି ମେଡ଼ିସିନ ପତ୍ର ଲଗାଇବା ଦ୍ୱାରା ଭଲ ହୋଇଥିଲି